ହଉ ଠିକ୍ ଅଛି ଯିବା ଠିକ୍ ଅଛି ଯିବି ଯାଇକି ଦେଖିଦେବି କ'ଣ କ'ଣ ସବୁ ଦରକାର ଅଛି ବୋର୍ଡ଼୍ ଫୋଡ଼୍ କ'ଣ ଦରକାର ହବ ମୁଁ କହିଦେବି ଆପଣ ଆସିକି ଲେଖିକି ନେଇକିନା ଯିବେ ତା'ପରେ ମୁଁ ଯାଇକି ସଜାଡ଼ି ଦେବି ୱାଶିଂ ମେସିନ୍ଟା ଦେବି ଆପଣଙ୍କର ତ ୱାଶିଂ ମେସିନ୍ଟା ଟିକେ ଖରାପ ଅଛି ମୋଟର୍ଟା ସେଇଟାକୁ ଆଣିବାକୁ ପଡ଼ିବ ଆଉ ଡ୍ରାଏ ମେସିନ୍ଟା ସୁଇଚ୍ଟା ଟିକେ ଖରାପ ଅଛିି ସେ ପୁରୁଣା ହେଇଗଲାଣି ନା ସେଇଟା ସବୁ ନୂଆ ଲାଗିବାକୁ ପଡ଼ିବ ଆଉ ଫ୍ୟାନର ସୁଇଚ୍ ଫୁଇଚ ଯାଇଚି ଟିକେ ସବୁ ବୋର୍ଡ଼୍ ଫୋଡ଼୍ ସବୁ ସବୁ ଲାଗିଛି ସେଇଟା ଟିକେ ଆପଣ ଯଦି ଆଣିକି ଦେବେ ସେଇ ଅନୁସାରେ ମୁଁ ଲଗେଇଦେବି କାଇଁ ୱାଶିଂ ମେସିନ୍ ବୋର୍ଡ଼୍ଟା ତ ଠିକ୍ ଅଛି ଖାଲି ୱାଶିଂ ମେସିନ୍ ମୋଟରଟା ଟିକେ ଯାଇଛି ନୂଆ ତା'ପରେ ଡ୍ରାମର ଆଉ ସୁଇଚ୍ଟା ଟିକେ ଖରାପ ହେଇଯାଇଛି ଆଉ ଫ୍ୟାନ୍ର ବି ସବୁ ୱୟାରିଂ ଫ୍ୟାରିଙ୍ଗ ସବୁ ଖାଇଯାଇଚି ସେ ସବୁ ନୂଆ ଲାଗିବ ତା'ପରେ ବୋର୍ଡ଼୍ ସବୁ ପୁରୁଣା ବୋର୍ଡ଼୍ ଗୁଡ଼ା ଲାଗିଯାଇଛି ସେଥିପାଇଁ ନୂଆ ନୂଆ ବୋର୍ଡ଼୍ ସବୁ ବସିବ ସେଇ ଟିଭିର ବୋର୍ଡ଼୍ଟା ବି ଆପଣଙ୍କର ସେଇ ଟି ଭି ବୋର୍ଡ଼ଟା ବି ବସେଇବାକୁ ପଡ଼ିବ ଏଇସବୁ ଆପଣଙ୍କ ବହୁତ କିଛି ଲାଗିବ ନୂଆ ନୂଆ ସବୁ ତାର ନୂଆ ନୂଆ ହବ ଆଉ ଆପଣ ଯଦି ଟିକେ ନେଇ ଆସିବେ କିଣା କିଣି ନୂଆ ସବୁ ଆଣିକି ଦେବେ ମତେ ମୁଁ ଆସିକି ଲଗେଇଦେବି ମୋ ଟାଇମ୍ ପାଇଲେ ମୁଁ ଆସିକି ଲଗେଇଦେବି ଆଉ